ରୋଷେଇ ମହିଳାମାନେ ତ କରନ୍ତି ଆମର କଥାରେ ନାଇଁକି ଯେତେ ପାଠ ପଢିଲେ ହେଲେ ମତେ ସେଇ ଚୂଲି ମୁଣ୍ଡକୁ ସ୍ତ୍ରୀ ଲୋକ କରନ୍ତି ରୋଷେଇ ଆମେ କରୁ ମୋ ହଜବେଣ୍ଡ ବି ଆସିଲେ ସେ କରନ୍ତି ମୋତେ ବହୁତ ହେଲ୍ପ କରନ୍ତି କାମରେ ରୋଷେଇ ବି କରନ୍ତି ତରକାରୀ ପତ୍ର ଶିଖେଇ ଦିଅନ୍ତି ବି ମୋତେ ସିଏ ବହୁତ ବଢ଼ିଆ ରୋଷେଇ କରନ୍ତି ମୁଁ ବି କରେ ସେମିତି କିଛି ନାଇଁ ରୋଷେଇ ଖାଲି କ'ଣ ସ୍ତ୍ରୀ ଲୋକମାନେ କରିବେ କି ପୁରୁଷମାନେ ତ ସ୍ତ୍ରୀମାନାନଙ୍କଠୁ ମହିଳାମାନଙ୍କଠୁ ଆହୁରି ଭଲ ରୋଷେଇ କରନ୍ତି ସେମାନଙ୍କ ଡ଼ାଲମା ଗୋଟେ କରିଥିବେ ପୁରୁଷମାନେ ନହେଲେ ଯେକୌଣସି ଘାଣ୍ଟ ତରକାରୀ ଟିକେ କରିଥିବେ ବହୁତ ବଢ଼ିଆ କରନ୍ତି ପୁରୁଷମାନେ କରନ୍ତି ସ୍ତ୍ରୀମାନେ କରନ୍ତି କିନ୍ତୁ କଥାରେ ଅଛି ଆମର ଯେତେ ପାଠ ପଢ଼ିଲେ କି ଯେତେ ଯାହା କଲେ ହେଲେ ହାଣ୍ଡିଶାଳକୁ କରନ୍ତି ସ୍ତ୍ରୀମାନେ କରନ୍ତି ପୁରୁଷମାନେ କରନ୍ତି ମୋତେ ବି ମୋ ହଜବେଣ୍ଡ ବହୁତ ହେଲ୍ପ କରନ୍ତି ରୋଷେଇ ସମସ୍ତେ କରିବା ଉଚିତ୍ କାରଣ ସମସ୍ତଙ୍କର ସୁଖ ଦୁଃଖରେ ସମସ୍ତେ ଭାଗିଦାରେ ହେବା ଆବଶ୍ୟକ ଆଜି ସବୁବେଳେ ମହିଳାମାନେ କାମ କରନ୍ତି କିଛି ସ୍ୱାସ୍ଥ୍ୟ ଉପରେ ତାଙ୍କର କିଛି ଅବନତି ଘଟିଲା ବୋଲେ ସ୍ୱାମୀମାନେ କ'ଣ କରନ୍ତି ନା ନାଇଁ ତମେ ବସ ମୁଁ ଆଜି କରିଦେବି ସେଇଟା ଗୋଟେ ସାହାଯ୍ୟ ସ୍ତ୍ରୀର ସାହାଯ୍ୟ ସ୍ୱାମୀ କରିବ ସ୍ୱାମୀର ସାହାଯ୍ୟ ସ୍ତ୍ରୀ କରିବ ମହିଳାମାନେ କରନ୍ତି ପୃରୁଷମାନେ ବି କରନ୍ତି ଆମର ଯେଉଁ ନାରୀମାନଙ୍କର ଅଛି ଗୋଟେ ମାସିକ ଋତୁସ୍ରାବ ସେ ସମୟରେ ବି ପୁରୁଷମାନେ କରନ୍ତି ରୋଷେଇ ରଜ ସଂକ୍ରାନ୍ତି ରଜ ଯେଉଁ ଆମ ତିନି ଦିନ ପାଳନ କରାଯାଏ ସେ ମହିଳାମାନେ କାମ କରନ୍ତିନି ରୋଷେଇ କରନ୍ତିନି ସେଥିରେ ପୁରୁଷମାନେ କରନ୍ତି କଟା ବାଟା କରନ୍ତି ରୋଷେଇ କରନ୍ତି ପୁରୁଷମାନେ ବି ବେଳେବେେଳେ ସ୍ତ୍ରୀମାନଙ୍କୁ ସାହାଯ୍ୟ କରିବା ଉଚିତ୍